ହଁ ମୁଁ କିଛି ଦିନ ପରେ ଗୋଟିଏ ସାବୁନ କିଣିଥିଲି ସେଟା ଭଲ ସାବୁନ ପଡ଼ୁଛି ମୋ ଦେହ ହାତ କୁଣ୍ଡେଇ ହେଉନି ସେଟା ଲଗେଇଲେ ସଫା ଦେଖା ଯାଉଛି ସେ ସାବୁନଟା ମୁଁ ଟିକିଏ କିଣିବି ଆଉ